ଆମ ଅଞ୍ଚଳରେ ଖେଳର ବହୁତ୍ ମୁଖ୍ୟ ଭୂମିକା ରହିଛି ଖେଳ ଖେଳିବା ଦ୍ଵାରା ଗ୍ରାମବାସୀ ମାନଙ୍କର ଚିନ୍ତା ଅନ୍ତ ଘଟିଛି ଆମ ଗାଁରେ ବହୁତ୍ ପ୍ରକାର ଖେଳ ଖେଳାଯାଏ ଯେମିତିକି କ୍ରିକେଟ୍ ଫୁଟବଲ କବାଡ଼ି ବ୍ୟାଟମିଟନ ଆଦି ଖେଳ ଆମ ଗାଁରେ ଖଳାଯାଏ ଆଉ ମାସଲ୍ୟାଟ୍ ବି ଆମ ଗାଁରେ ସିକାଯାଏ ଯେମିତି କରାଟି ଟାଇକୋଣ୍ଡ ଜୋଡ଼ୋ ମିସ୍ ମାସଲାଟ୍ ସିକାଯାଏ ଆଉ ଆମ ଗାଁରୁ କୁ ଖେଳିବାପାଇଁ ବାହାର ଗାଁ ପିଲାବି ଆସିଥାନ୍ତି ବାହାର ଗାଁରେ ପିଲା ଆସିକି ଆମ ଗାଁରେ ଟୁର୍ଣ୍ଣାମେଣ୍ଟ ଖେଳିଥାନ୍ତି ଆଉ ବହୁତ୍ ଖୁସିବି ତାଙ୍କୁ ଲାଗେ ଏଥିପାଇଁ ଆମ ଗାଁ ବି ବହୁତ୍ ଖୁସି ଏହି ଖେଳ ମାନେ ଏହି ଖେଳ ମାନେ ଖେଳିବା ଦ୍ଵାରା ଲୋକମାନଙ୍କୁ ଚାପରୁ ମୁକ୍ତ ମିଳିଥାଏ ଆଉ ଦେହ ସୁସ୍ଥ ରହିଥାଏ